ତ ଅତି ସାଧାରଣଭାବେ କହିବାକୁଗଲେ ରାଜନୈତିକ ଦଳ ଗୁଡ଼ିକ ଜନମତ ସୃଷ୍ଟି କରନ୍ତି ଏବଂ ଚାପ ଗୋଷ୍ଠୀର ସାହାଯ୍ୟରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଦଳ ଗୁଡ଼ିକ ଆନ୍ଦୋଳନ ଆରମ୍ଭ କରନ୍ତି ଏହା ଏହି ଆନ୍ଦୋଳନ ଗୁଡ଼ିକଦ୍ଵାରା ସରକାରଙ୍କୁ ସେମାନେ ଲୋକମାନଙ୍କର ସୁବିଧା ଅସୁବିଧା ବିଷୟରେ ଅବଗତ କରାନ୍ତି ଯାହାଦ୍ଵାରା ସରକାର ଲୋକମାନଙ୍କ ପାଇଁ ଅ ନୂଆନୂଆ ଆଇନ କିମ୍ବା ନୂଆନୂଆ କାର୍ଯ୍ୟାବଳୀ ଲାଗୁ କରିଥାନ୍ତି ଯେଉଁଗୁଡ଼ାକି ଲୋକଙ୍କ ହିତପାଇଁ ହୋଇଥାଏ ସେହିପରି ଭାବରେ ଦେଖିବାକୁଗଲେ ଦଳଗୁଡ଼ିକ ଆନ୍ଦୋଳନ ଆରମ୍ଭ କରନ୍ତି ଏବଂ ଦଳଗୁଡ଼ିକ ସରକାରୀ ଯନ୍ତ୍ରପାତି ଏବଂ କଲ୍ୟାଣକାରୀ ଯୋଜନା ପାଇଁ ମଧ୍ୟ ସୁବିଧା ପ୍ରଦାନ କରନ୍ତି ଆ ଏବଂ ସ୍ଥାନୀୟ ଦଳରନେତା ନାଗରିକ ଏବଂ ସରକାରୀ ଅଧିକାରୀଙ୍କ ମଧ୍ୟରେ ଏକ ଲିଙ୍କ୍ ଭାବରେ କାର୍ଯ୍ୟ କରନ୍ତି ଏକ ସେତୁଭାବରେ କାର୍ଯ୍ୟ କରନ୍ତି ସରକାରୀ ଦ ସରକାରୀ ଅଧିକାରୀ ଏବଂ ଅ ନାଗରିକଙ୍କ ଭିତରେ ଲିଙ୍କ୍ ର ଅର୍ଥ ହେଉଛି ଏ ଯେ ଗୋଟେ ଗୋଟେ କ୍ଷେତ୍ରରେ ନାଗରିକମାନେ ବହୁତ ହଇରାଣ ହଉଥାନ୍ତି ଯେଉଁ ମାନେ ନାଗରିକମାନେ କୌଣସି କଥାକୁ ନେଇକି ଅବଗତ ନ ଥାନ୍ତି ତ ସେମାନେ ସରକାରୀ ଅଧିକାରୀଙ୍କ ପାଖୁକୁ ଗଲେ ମଧ୍ୟ ତାଙ୍କର ସମସ୍ୟାର ସମାଧାନ ହୋଇପାରେ ନାହିଁ ଏଥିରେ ରାଜନୈତିକ ଦଳଗୁଡ଼ିକ ଲୋକମାନକୁ ସାହାଯ୍ୟ କରନ୍ତି ତାଙ୍କୁ ସରକାରୀ ସୁବିଧା ଏବଂ ଯେକୌଣସି ସୁବିଧା ଯେ ଗୋଟେ ନାଗରିକକୁ ମିଳିବା ଦରକାର ସେସବୁରେ ତାଙ୍କୁ ଅ ସେସବୁ ତାଙ୍କୁ ମିଳିବାପାଇଁ ସେମାନେ ସାହାଯ୍ୟ କରିଥାନ୍ତି